ମୁଁ ଗୋଟିଏ ମାର୍କେଟ୍ରୁୁ ଦିଲ୍ଲୀର ସରୋଜିନୀ ମାର୍କେଟ୍ରୁ ବୁଲିବା ପାଇଁ ଯାଇଥିଲି ସେଇଠୁ କିଛି କାନର ଝୁମୁକା ଆଣିଛି ସେହି ଛୁମୁକାଗୁଡ଼ାକ ଦେଖିବାକୁ ବହୁତ ସୁନ୍ଦର ଦେଖାଯାଉଥିଲା ମାର୍କେଟ୍ରେ ତା'ର ପ୍ରାଇସ୍ ବହୁତ କମ୍ ଥିଲା କିନ୍ତୁ ସେଗୁଡ଼ାକ ଅନ୍ଲାଇନ୍ରେ ଦେଖିଲେ ବହୁତ ପଇସା ଦେଖାଏ କିନ୍ତୁ ସେ ମାର୍କେଟ୍ରେ ସେ କାନରଗୁଡ଼ିକ ବହୁତ କମ୍ ପ୍ରାଇସ୍ରେ ମୋତେ ମିଳିଲା ମୋ ସାଙ୍ଗମାନେ କହିଲେ କି ଏଇ କାନରଗୁଡ଼ିକ ଏତେ କମ୍ ପଇସାରେ କେମିତି ବିକୁଛନ୍ତି ସେଟା ଖରାପ ହୋଇଥିବ ତେଣୁ ଏ କାନରେଗୁଡ଼ିକୁ ଏଇଠୁ କିଣିବା ଉଚିତ୍ ନୁହଁ କିନ୍ତୁ ମୁଁ ସେମାନଙ୍କ କଥାକୁ ଶୁଣିଲି ନାହିଁ ମୁଁ ସେ କାନରେଗୁଡ଼ିକୁ ଆଣି ମୋ ପାଇଁ ପିନ୍ଧିବା ପାଇଁ ଆଣିଥିଲି ଓ ସେଇ କାନରଗୁଡ଼ିକ ମୁଁ ଏବେ ବ୍ୟବହାର କରୁଛି ସେ କାନରଗୁଡ଼ିକ ବହୁତ ସମୟ ଧରି ବ୍ୟବହାର କଲେ ମଧ୍ୟ କିଛି ଭାଙ୍ଗିନି କି କିଛି ହୋଇନାହିଁ ତେଣୁ ମୁଁ ମୋ ମତ ହିସାବରେ କୌଣସି ଜିନିଷ ଯଦି କମ୍ ପଇସାରେ ମିଳୁଛି ତାହା ନୁହେଁକି ସେଗୁଡ଼ାକ ଖରାପ ହୋଇଥିବ ସେ ଜିନିଷଟା ଭଲ ଥିଲା ତେଣୁକରି ମୁଁ ଜାଣେ ଆପଣମାନେ ମଧ୍ୟ ଏହିପରି ଭାବୁିଥିବେ କିନ୍ତୁ ସେପରି ଭାବିବା ଉଚିତ୍ ନୁହଁ ଯାହା ଦେଖିବାକୁ ସୁନ୍ଦର ଲାଗେ ତାହା ପିନ୍ଧିବା ପାଇଁ ବି ବହୁତ ଭଲ ଲାଗିଥାଏ ଓ ପ୍ରାଇସ୍ ମଧ୍ୟ ସବୁବେଳେ ଅଧିକ ରହିବ ବୋଲି କିଛି ମାନେ ନାହିଁ ସେଇଟା କମ୍ ବି ରହିପାରେ